ଆମ ଓଡ଼ିଆ ଭାଷା ଏହାର ଇତିହାସ ହଉଛି କି ଆମ ଓଡ଼ିଶା ଲୋକ ଯେତିକି ବି ଅଛନ୍ତି ବହୁତ ଆଗରୁ ଯେ ଓଡ଼ିଆ କହି ଆସୁଛନ୍ତି ଯେ ବହୁତ କବି ଅଛନ୍ତି ଯିଏକି କବିତା ଲେଖି ଆସୁଛନ୍ତି ଓଡ଼ିଆରେ ସେସବୁ କେତେ ହେଇ ମାନେ ମାନେ ଆମ ଇତିହାସ ଲେଖିଛନ୍ତି ଓଡ଼ିଆରେ ମାନେ କେତେ କ'ଣ କରୁଛନ୍ତି ଆମ ଓଡ଼ିଶା ପାଇଁ ଏଇ ଓଡ଼ିଶା ଯେଉଁ କୁହନ୍ତି ଉତ୍କଳ ଥିଲା ଯାହା ନା ଏବଂ ବର୍ତ୍ତମାନ ବି ଆମର ଓଡ଼ିଶାକୁ ଏବେ ଓଡ଼ି କଥା ହବାକୁ ବି ଘର ଲୋକ ମନା କରନ୍ତି କାଇଁ ଓଡ଼ିଆ କହୁଛୁ ଇଂଲିଶରେ କଥା ହଉ ହିନ୍ଦୀରେ କଥା ହଉ କିମ୍ବା ସଂସ୍କୃତିର କଥା କି ଘର ଲୋକ ଜାଣିପାରୁନାହାନ୍ତି ଏଇଟା ହଉଛି ଆମର ଆଗ ଆଗକୁ ତା ମାନେ ଆଗର ମାନେ ହିଷ୍ଟ୍ରୀ ମାନେ ଯେଉଁ କହନ୍ତି ଇତିହାସ କଥା ଯେଉଁଟାକି ମାନେ ବହୁତ ବହୁତ ଲୋକ ଯାଇ ଆସୁଛନ୍ତି ଯାହାକି ହଉଛି ପୁରୀ ମନ୍ଦିର ଆମର ଓଡ଼ିଶାରେ ଯାହା କେତେ ପ୍ରସିଦ୍ଧ ସେଇଠି ଲେଖା ହେଇଛି ଓଡ଼ିଆରେ କେତେ କ'ଣ ସେମିତି ସେଇ ହିସାବରେ ଓଡ଼ିଆକୁ ବି ଆମ ଆମେ ଯେମିତି ଲୋକ ହିନ୍ଦୀକୁ ଦେଖୁଛନ୍ତି ଆମ ଓଡ଼ିଆକୁ ବି ଆମ ଓଡ଼ିଶା ଲୋକ ସେମିତି ଦେଖିବା କଥା କାହିଁକି ଓଡ଼ିଆର ଦେଖ କେତେ କ'ଣ କରୁଛନ୍ତି ଓଡ଼ିଆ ପାଇଁ ଅଲିଉଡ଼ ଇଣ୍ଡଷ୍ଟ୍ରି ଅଛି ଓଡ଼ିଆ ପାଇଁ କେତେ କ'ଣ କବିତା ଅଛି ଓଡ଼ିଆ ପାଇଁ କେତେ କଣ କଥା ଅଛି ଓଡ଼ିଆ ପାଇଁ କେତେ କ'ଣ ଷ୍ଟୋରି ଅଛି ସେମିତି ଓଡ଼ିଆକୁ ବି ଆଗକୁ ବଢ଼େଇବା କଥା ଏହା ହଉଛି ଓଡ଼ିଆରେ କେତେ ବିଧାୟକ କେତେ ଏମଏଲେ ନବୀନ ପଟ୍ଟନାୟକ ଯିଏ ନିଜେ ହିଁ ବାହାରୁ ପଢ଼ିକି ଆସିଛନ୍ତି ହିଁ ବି ଓଡ଼ିଆ ଶିଖୁଛନ୍ତି ଓଡ଼ିଆ କହୁଛନ୍ତି ବାହାରରୁ ବି ଯିଏ ଆସୁଛନ୍ତି ଆମର ଆଇଏସ୍ ୟୁପିଏସସି ଏକ୍ଜାମ ଦେଇକି ସେଏ ବି ଓଡ଼ିଶା ତାଙ୍କ ଟ୍ରେନିଂ ପଡ଼ିଲେ ତାଙ୍କେ ବି ସିଏ ବି ଯାହା ହେଲେ ବି ଆମର ଆସୁଛନ୍ତି ଏଠିକି ଦଉଛନ୍ତି ଏକ୍ଜାମ୍ ଯାହା ଯାହାକି ଯେତେଗୁଟା ବି କରୁଛନ୍ତି ସିଏ ବି ଓଡ଼ିଆ ଶିଖୁଛନ୍ତି